ଆମର ମାଛ ଧରାକୁ ନିର୍ଭର କରି ଆମର ପରିବାର ବଞ୍ଚନ୍ତି ଆମ ପାଖରେ ଆବଶ୍ୟକଠୁ ବହୁତ କମ୍ ପରିମାଣର ଜାଲ ଅଛି ଏଣୁ ସରକାର ଯଦି ଆମକୁ ମାଛ ଧରିବାର ସାହାଯ୍ୟ ପାଇଁ ଜାଲ ଏବଂ ଡଙ୍ଗା ଏବଂ ନେଟ୍ ଏହିସବୁ ଜିନିଷଗୁଡ଼ିକ ଦେଲେ ଆମର ବହୁତ ଖୁସି ଏବଂ ବହୁତ ସାହସିକତା ସମୟରେ ଆମେ ମାଛ ଧରି ଆମର ପରିବାରକୁ ବହୁତ ଭଲ ଭାବରେ ଚଲାଇଥାନ୍ତି ଆଉ ଆମର ଏହି ମାଛ ଧରା ହିଁ ଆମର ଜୀବନ ଆବଶ୍ୟକଠୁ ବହୁତ କମ୍ ପରିମାଣର ଜିନିଷ ରହିବା ଯୋଗୁଁ ଆମର ପରିବାରକୁ ଚଳାଇବାକୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ୁଛି ଏଣୁକି ସରକାର ପଖରୁ ଆମକୁ ଜାଲ ଡଙ୍ଗା ଏବଂ ନେଟ୍ ଏଇ ତିନିଟା ଜିନିଷ ମିଲିଳେ ଆମେ ବହୁତ ଉପକୃତ ହେବୁ